ନମସ୍କାର ନମସ୍କାର ଆଉ ସବୁ ଭଲ ତ ପୁଅ ହଁ ହଁ ହଁ ତୋ କେନ୍ ଇୟର୍ ଚାଲିଛି କି ପ୍ଲସ୍ ଟୁ ଆଛା ଆଛା ପ୍ଲସ୍ ଟୁ ସେକେଣ୍ଡ ଇୟର୍ ହେଲା ନାହି ହଁ ହଁ ଆଉ କ'ଣ ସବୁ ଘରଆଡ଼େ ଭଲ ତ ସବୁ ହଁ ଠିକ୍ ଅଛି ଠି ଅଛି ଆଉ କାଣା ବହିପତ୍ର ନେବାର ଲାଗି ଆସିଲୁ କାଁ ହଁ କାଣା କାଣା ରଖିଲୁ ବହି ତୋର ତୋ ସବଜେକ୍ଟ କାଣା ଆଛା ଆଛା ଓ ସାଇନ୍ସରେ ନା ଲେଖାଇଲୁ କାଣା ଆଛା ଆଛା ଆଉ କାଣା ବହି ନେବୁ ହଁ ବାୟୋଲୋଜିର ମିଲ୍ବା ସେ ଷୋହଳ ନମ୍ବର୍ ଥାକରେ ଅଛି ଲେଖା ହେଇଛି ହଁ ପି କେ ଦାସର ଅଛି ଆର୍ ରେହେମାନ୍ ଅଛେ ସେ ପ୍ରମୋଦ ଦାସର ଅଛି ଗୋପାଳ ଦାସର ଅଛି ଜେନ୍ଟା ବି ତୋର ଭଲ ଲାଗ୍ବା ସେଇଟା ନେଇକିରି ପଢ଼ିବୁ ସମସ୍ତଙ୍କର ଲେଖାମାନେ ବଢ଼ିଆ ଅଛି ସେଇଟା ପନ୍ଦର ଦିନ୍ଠି ଫେରାସନ୍ ବୋ ପନ୍ଦର ଦିନରେ ଫେରାଇବୁ ତୋର ଲାଇବ୍ରେରୀ କାର୍ଡ଼ ଅନିଛୁ କି ନାହିଁ ହଁ ଦେଖା ଲାଇବ୍ରେରୀ କାର୍ଡ଼ଟା ଦେଖା ହଁ ହଁ ଠିକ ଅଛି ମୁଇଁ ତୁଇ ବହି ସିଲେକ୍ଟ କରିବୁ ଯା କେନ୍ ବହି ନେବୁ ତାପରେ ମୁଇଁ ଇନୁ ଏନ୍ଟ୍ରୀ କରିଦେବି ଆଉ ପନ୍ଦର ଦିନ ବାଦ ଏଇଟା ରିଟର୍ନ କରିବୁ

ଆଛା ଆଛା କେଇଟା ବହି ନେଲୁ ଆଛା ଆଛା ଫିଜିକ୍ସର କେଉଁ ରାଇଟରର ନେଲୁ ଡକ୍ଟର ଯାଦବର ହଁ ସେ ତାର ଦୁଇଟା ପଢ଼ି ସାରିଲା ପରେ ସେଇଟା ଚେଞ୍ଜ କରିକି ଆଉ ଗୋଟେ ନେବୁ ତ ସେ ଫିଜିକ୍ସର ସେ ପ୍ରମୋଦ ଦାସର ଗୋଟେ ଅଛେ ବଢ଼ିଆ ତାର ଅଛେ ହଁ ହଁ ପ୍ରମୋଦ ସାର୍ର ନେଇକି ପଢ଼ିବୁ ସେଇଟା ବି ବଢ଼ିଆ ଅଛେ ହଁ ହଜିଗଲା ଦେବୁନି ରଖିଥିବୁ ଫାଇନ୍ ଲାଗିବା ବହିର ଦାମ ଅନୁସାରେ ତୋତେ ଦେବାକେ ପଡ଼ବା ଏଇନା ମୁଇଁ ଲେଖିବି ଯେ ବହିର ଦାମ କେତେ ସେଇଟ ଲେଖମି କେତେ ଏଇଟା ଆମେ ଲେଖୁଛୁ ନା ଏନ୍ଟ୍ରୀ କରୁଛୁ ନା

ବହି ହଜେଇ ଦବୁ ବୋଲେ ବହିଟା ତ ଦେଖୁଛୁ ଲାଇବ୍ରେରୀରେ ଅଛି ନା ଏଇଟା କାଣା ମୋର ଘରର କେଁ ହଁ ଆଉ କ'ଣ କ'ଣ କ୍ଲିୟର କରବୁ ଏନିଭାଲକିନୋ ମୁଇଁ ସେଇଟା ପରେ ବୁଝେଇ ଦେମି ତୋତେ ଇହାଦେ ଦେଖୁଛୁ ଭିଡ଼ ଅଛି ତିନ ଚାରଟା ସବୁ ପିଲା ଆସୁଛନ୍ କେତେବେଳେ ଖାଲି ଟାଇମ୍ରେ ମନେ ଫେରେ ପଢ଼ବୁ ଆଉ କ'ଣ କାଣା ଦରକାର ଅଛି କହିଲ

ଗୀତା ହଁ ଗୀତା ମିଲ୍ବା ଯେ ହଁ ସେ ତିନ ନମ୍ବର ଥାକରେ ସେନ ଦେଖ୍ ତ ଅଛି ଗୀତା ମାନ ସବୁ ଅଛି ବଡ଼ ସାଇଜ୍ ନେବୁ ଛୋଟ ସାଇଜ୍ ନେବୁ ଯେନ୍ତା ଅଛି ନେଇକିରି ଯିବୁ